ଦୋକାନରେ ସବୁ କିଛି ବିକ୍ରୀ ହେଉଛି ଯେମିତି ଚାଉଳ ଚାଉଳ ନେବେ ସାବୁନ ସବୁ କିଛି ବିକ୍ରୀ ହେଉଛି ରେଟ୍ ତ ସେତିକି ଆଉ କମ୍ ଆହା ଯେତେ ହେଲେ ବି ସେଇଆଡ଼େ ଗାଁ ରେ ତ ସମସ୍ତେ କିଣି ପାରିବେ ନାଇଁ ପସନ୍ଦ ବି କରିବେ ନାହିଁ ତ ସିଆଡ଼େ ଦେଇକିନା ଏକା ମୁଁ ତ ଚାଁହୁଛି ସିଆଡ଼େ ଆପଣ ଯେଉଁଠି ଅଛନ୍ତି ସେଇଠିକି ଯାଇକିନା ସହର୍ ଅଛି ତ ସେଇଠି ସବୁକିଛି କମ୍ ଏକା ଆମର୍ ହଉ ନାହିଁ ବେପାର୍ ଭଲସେ ହଉ ନାଇଁ ଭଲସେ ହେଉନାହିଁ ଠିକ୍ ସେ ଛାଲୁନାହିଁ ଯେଉଁଟା ଛାଲୁନାହିଁ ସାମାନ୍ ଯାକ ବି ଖରାପ୍ ହେଇଯାଉଛେ କିଣିବା ପାଇଁ ଲୋକ ଆସୁନାହାନ୍ତି ମୁଁ ମୁଁ ଭାବୁଛି ତମ ସିଆଡ଼େ ଯାଇକିନା ଦୋକାନ୍ କଲେ ଟିକେ ଭଲ ହୁଅନ୍ତା ଆଉ କ'ଣ ପଚାର ତ କ'ଣ ଦରକାର ନା ହବ ନା ନ କ'ଣ ହଁ ହଁ ଇଆଡ଼େ ବିକ୍ରୀ ହଉ ନାଇଁ ଯେତିକି ଆମରି ଗାଁରେ ଏତିକି ବିକ୍ରୀ ହଉ ନାଇଁ ସେ ବାଙ୍ଗାଲୋର୍ରେ ଯିବା ପାଇଁ ପଡ଼ବ୍ ସେଇଠି ଆମକୁ ଇଚ୍ଛା ହେଉଛି ସେଇଠି ଦୋକାନ୍ ଗୋଟେ କର୍ବି ବୋଲିକିନା ଭଲସେ ସେଇଟା ତ ବିଲକୁଲ୍ ହଉ ନାଇଁ ଯେତେହେଲେ କମ୍ ଖରାପ୍ ହେଇଯାଉଛି ସାମାନ୍ ଯାକ ଗାଁ ରେ ରହିଲେ ସିଆଡ଼େ ଏକା ଟିକେ ଭଲ ସିଟି ଏକା ଆଉ କ'ଣ ପଚାର୍ବ ନା କ'ଣ ଡ୍ରେସ୍ ପଟା ସବୁ କିଛି ମିଳିବ ଏଇଠି ଦୁଇଶହ ପଚାଶ ତିନିଶହ ଏସବୁ କେତେ ଦାମ୍ ରେ ମିଳିବ ବେପାର ବି ଭଲସେ ହଉ ନାଇଁ

ହଁ ତା'ର ଭଲ୍ ଅଛି ସେଇଟା ମଧ୍ୟ ଦେହ ଟିକେ ଖରାପ୍ ହେଇଯାଉଛି ଯେତେବେଲେ ମିଠା ସିଟା

ଡିସକାଉଣ୍ଟ ଦଉଛୁ ପରସେଣ୍ଟ ଡିସକାଉଣ୍ଟ ଦଉଛୁ ସବୁ ତ ହେଲେ ଆମର ପେଟ ପାଇଁ ହବ ନାଇଁ ତ ଡିସକାଉଣ୍ଟ ଦଉଛୁ କମ୍ ଅଧିକ ହେଲେ କମ୍ ରେ ଦଉଛୁ ଡିସକାଉଣ୍ଟ ତ ଟିକେ ହଁ ଆପଣ ସବୁବେଳେ ଟିକେ ଗାଡ଼ିଭଡ଼ା ସବୁକିଛି ଅଛି ଟିକେ ହଉ ଠିକ୍ ଅଛି ତାହେଲେ ରଖୁଛି